ମୁଁ ଗୋଟେ ଦୋକାନରୁ ଆଣିଥିଲି ସେ ଦୋକାନରେ ଯାଇଟି ଖୁବ୍ ଭଲ ତେଣୁ ସେ ଯାଇଗୁଡ଼ିକ ଖାଇବାକୁ ଖୁବ୍ ସ୍ୱାଦ ଲାଗେ ଆଉ ସେଇଭଳି ଯାଇ ଲୋକମାନଙ୍କୁ ଦେଲେ ଲୋକମାନେ ଆହୁରି ଭଲ ଅନୁଭୂତି କରିବେ କି ହଁ ଭଲ ଜିନିଷ ଆଣୁଛି ଭଲ ଜିନିଷ ଲୋକମାନଙ୍କୁ ଦେବା ଦ୍ୱାରା ଲୋକମାନେ ଭଲ ଇଏ କରୁଛନ୍ତି ତେଣୁ ଏଇଭଳି ଯାଇ ଏଇଭଳି କି ଅନ୍ୟାନ୍ୟ ଜିନିଷ ଆଣିଦେଲେ ଆଉ ସେମାନେ ବି ଅତ୍ୟନ୍ତ ଖୁସି ରହିବେ